ଆମ ଅଞ୍ଚଳରେ ଖେଳିବାକୁ ଭଲ ପାଆନ୍ତି ଆମେ ଖେଳିବାକୁ ଆମର ଇଛାଶକ୍ତି ଅଛି କିନ୍ତୁ ଆମକୁ ସାହାଯ୍ୟ ସହଯୋଗ କରିଲେ ଆମେ ଆଗକୁ ଆଗକୁ ବଢ଼ିବୁ ଏବଂ ଆମ ଅଞ୍ଚଳରେ ନାଁ ରଖିବୁ ଯେମିତିକି କ୍ରୀଡ଼ା କ୍ରିକେଟ ହେଉ ଖେଳିବା ସାମଗ୍ରୀ ବ୍ୟାଟ ହେଉ ବଲ ହେଉ ଯେପରିକି ଅତି ଆବଶ୍ୟକ ବ୍ୟାଟ ବ୍ୟାଟ ହେଉ ବ୍ୟାଡ଼ମିଟନ ହେଉ କର୍କ ହେଉ ଆଦି ଆମକୁ ଅର୍ଥନୀତି ଯୋଗାଇଦେଲେ ଆମ ଅଞ୍ଚଳରେ ପିଲାମାନେ ବହୁତ ଭଲ ଖେଳି ଉନ୍ନତି ସ୍ଥାନରେ ପହଞ୍ଚିବୁ ଆମ ଗାଁର ନାଁ ରଖିବୁ ସହିତ ବ୍ଳକ ନାଁ ଜିଲ୍ଲା ରାଜ୍ୟସ୍ତରରେ ଆମେ ନାଁ ରଖିପାରିବୁ ଏବଂ ଆମକୁ ଷ୍ଟେଟ ଷ୍ଟେଟକୁ ଆମକୁ ଚାହିଁଲେ ଷ୍ଟେଟ ଲେବେଲ କିମ୍ବା ହେଉ ବିଶ୍ୱସ୍ତରରେ ଆମେ ଖେଳି ଆମ ଗ୍ରାମର ହେଉ ଜିଲ୍ଲାର ହେଉ ଆମର ନାଁ ରଖିପାରିବୁ